ଦୌଡ଼ିବାର୍ ଲାଗି ଆମେ ଜି ପି ଏସ୍ ଘଣ୍ଟା ଆମେ ବ୍ୟବହାର କରିଥାଉଁ ଆଉ ନେକ୍ସ ଡେରେ କେମିତି ଆମେ କମ ସମୟରେ ଆମେ ଦୌଡ଼ି ପାରିବା ସେ ଚିନ୍ତା ଆମେ କର୍ବାର୍ କଥା ଆଉ ଦୈନିକ ସ୍ୱାସ୍ଥ୍ୟର ଲାଗି ବ୍ୟାୟାମ ଦୌଡ଼ାଦୌଡ଼ି ସବୁକିଛି କର୍ସିଂ ନିଜର୍ ସ୍ୱାସ୍ଥ୍ୟର୍ ଲାଗି ନିଜର୍ ସ୍ୱାସ୍ଥ୍ୟ ଥିଲେ ତ ଭଲ ଲାଗେ ନା ନିଜର ସ୍ୱାସ୍ଥ୍ୟ ଠିକ୍ ଥିଲେ ତ ସବୁ ଭଲ୍ ଲେକିନ୍ ନିଜର ସ୍ୱାସ୍ଥ୍ୟ ଯଦି ଭଲ୍ ନାଇଁ ଥିଲା ତ ଆମେ କିଛି ବି କରିପାରୁନି ତ ଆମ ସ୍ୱାସ୍ଥ୍ୟଟା ଭଲ୍ ଥିବା ଗଲେ କ'ଣ ଆମେ ସବୁକିଛି କରିପାର୍ମା ସେଥିର୍ଲାଗି ଆମର ସ୍ୱାସ୍ଥ୍ୟ ଲାଗି ବ୍ୟାୟାମ ଯୋଗ ତାପରେ ଦୌଡ଼ା ଦୌଡ଼ି ସବୁକିିଛି କରିଥିସି ତ ଦୌଡ଼ିବାର ଦୌଡ଼ିକି ଆମେ ବହୁତ ଜାଗାରେ ପ୍ରାଇଜ୍ ପାଇଥାଉ ଯେମିତି ପ୍ଲେୟର ଟି ଭି ହେଇଥିଲା ନା ଦୌଡ଼ା ଦୌଡ଼ା ଦୌଡ଼ିକି ଆମେ ବହୁତ କିଛି କାମକୁ ସାହାଯ୍ୟ କରିଥାଉ ବହୁତ ଜିନିଷ ଆମେ କରିପାରିଥାଉଁ ତାପରେ ଦୌଉଡ଼ିକି ଦୌଡ଼ା ଦୌଡ଼ି କଲେ ଆମେ ପୋଲିସ୍ ଟି ଭି ହେଇପାରିବା ଯେ ଯେନ୍ତା ଭଲ୍ସେ ଟାଇମ୍ ହେଲେ ପୋଲିସ୍ କନେଷ୍ଟବଲ୍ ହେଇପରିବା ସବୁକିଛି ହେଇପରିବା ସବୁବେଲେ ଆମେ ସବୁବେଲେ ହାଇଟ୍ ଚେତାବେ ବା ଦୌଡ଼ ହାଇଜମ୍ପ ଲ ଲଙ୍ଗଜମ୍ପ ସଟଫୁଟ ହାଟ ଫୁଟ ସବୁ ସବୁକିଛି ଆମେ ସ୍କୁଲ୍ କଲେଜ୍ ମାନଙ୍କରେ ବି କରିଥାଉ ସବୁବେଲେ